ମୋର କିଛି ମିଠା ନେବାର ଥିଲା ମତେ ସବୁ ଭେରାଇଟି ଟାଇପ୍ର ମିଠା ଦରକାର ଥିଲା ଆଉ ଆପଣଙ୍କ ପାଖରେ ଅଛି ତ ସବୁ ଭେରାଇଟି ଟାଇପ୍ର ମିଠା କଥା କ'ଣ କି କଥା କ'ଣ କି ଆମର ବାପା ମାଆଙ୍କର ପଚାଶ ତମ ବାର୍ଷିକ ଆନିଭର୍ସରୀ ଅଛି ତ ସେଥିପାଇଁ ମୋତେ ଟିକିଏ ଅଧିକା ମିଠା ଦରକାର ଆଉ ମୋତେ ସବୁଥିରୁ ଶହେ ଶହେ ପିସ୍ ଦରକାର ଗୋଟେ ସପ୍ତାହ ପରେ ଆମର ଦରକାର ଆଉ ଆପଣଙ୍କର ସବୁ ମିଠା ରେଟ୍ ସବୁ କେତେ କ'ଣ ଆପଣ ଟିକିଏ ମିଠା ରେଟ୍ କମାଇବେନି ଆଉ ଆମେ ଏତେ ପିସ୍ ନେବୁ ଆଉ ଆପଣ କମାଇବେନି ମୋତେ ସବୁଥିରୁ ଶହେ ଶହେ ପିସ୍ ଖଣ୍ଡେ ଦେଇଦେବେ ଆଉ ଶହେ ଶହେ ପିସ୍ ହେଇଯିବ ତ ହଁ ଆଉ କିଛି ଭଲ ହଉ ଟିକିଏ ଭଲ ମିଠା ଦେବେ ଆଉ ହଉ ଆପଣ ତା'ହେଲେ ପଠାଇଦେବେ ଆଉ ଟିକିଏ ଭଲ ମିଠା ପଠାଇବେ ଆଉ ହଁ ହଁ ଠିକ୍ ଅଛି ଆପଣ ପଠାଇଦେବେ ତା'ହେଲେ ଆଉ